ଆମ ମୋ ସ୍କୁଲ ହେଉ କଲେଜ ହେଉ ଚିତ୍ରାଙ୍କନ ମାନେ ଶିଖିଛି ମାନେ ଯେକୌଣସି କମ୍ପିଟିସନ ହେଉ ଯେକୌଣସି ଯାହା ବି ହେଉ ମୁଁ ଚିତ୍ର କରେ ତ ଭଲ କରେ ମାନେ ପ୍ରାଇଜ୍ ବି ଆଣେ ବିଭିନ୍ନ ପ୍ରକାର କଲେଜରେ ମାନେ କଲେଜ ମାନେ କରିବା ପାଇଁ ମଧ୍ୟ ଯାଏ କମ୍ପିଟିସନରେ ମାନେ ପ୍ରଥମ ସ୍ଥାନ ବି ହୁଏ ମାନେ ଭଲ ଚିତ୍ର ବି ମୁଁ କରେ ତ ସେଥିପାଇଁ ମୁଁ ମାନେ ପାଠ କ'ଣ ବିଷୟରେ ମାନେ ମାନେ ଯେକୌଣସି ସ୍କୁଲ ହେଉ ଯେକୌଣସି ମାନେ କଲେଜ ହେଉ ମାନେ ଚିତ୍ର କରିବା ପାଇଁ ମୁଁ ଯାଏ ତ ଏଥିପାଇଁ ମୁଁ ଆକାଂକ୍ଷା ଅଛି ଯେ କି କଳାଭୂମି ନାଁରେ ଗୋଟିଏ ଅଛି ସେହିଠି ମୁଁ ମୋର ମାନେ ଚିତ୍ର ଶିଖିବା ପାଇଁ ଶିଖିବା ପାଇଁ ମଧ୍ୟ ଯାଏ ପଟ୍ଟଚିତ୍ର ମଧ୍ୟ ମୁଁ ଶିଖେ ପଟ୍ଟଚିତ୍ର ମଧ୍ୟ ଠାକୁରଙ୍କର ମାନେ ସବୁ ଇଏ ହୁଏ ଟା ତୂଳି ସାହାଯ୍ୟରେ ମଧ୍ୟ ଏଥିରେ ହୁଏ ସେ ପଟାଇ ମାନେ ଗୋଟିଏ ଲୁଗା ସାହାଯ୍ୟରେ ତିଆରି ହୁଏ ସେଥିରେ ବିଭିନ୍ନ ପ୍ରକାରର କଲର୍ ଦେଇ ଠାକୁରଙ୍କର ମୂର୍ତ୍ତି ମଧ୍ୟ ଅଙ୍କା ଯାଏ ସେଗୁଡ଼ିକ ମାନେ ଏ ସବୁ ହାସଲ କରିବା ମଧ୍ୟ ବହୁତ ପ୍ରକାର ଚେଷ୍ଟା କରେ ଏବଂ ଶିଖିବା ପାଇଁ ମଧ୍ୟ ବହୁତ ପ୍ରକାର ଚେଷ୍ଟା କରେ